ମୋତେ ଗଦି ଲାଗିଥିବାର୍ ଚିୟାର୍ଟା ବେଶୀ ଭଲ୍ ଲାଗ୍ସି ମୁଇଁ ସେତାକେ ମନ୍ ଦେଇକିରି ଘିନିଛେଁ ଗଲା ଆର୍ ଘିନ୍ସିଁ ଆର୍ ସେନ ମୁଇଁ ବସ୍ସିଁ ଆର୍ ଲୁକକୁ ଗଲା ଆମର୍ ଯିଏ ଆଏସି ଅତିଥିମାନକୁ ବସ୍ବାକେ ଦେସିଁ ଆରୁ ଏଇ ଚେୟାର୍ ଥି ବସିବାକେ ଗଲେ ସମସ୍ତକୁଁ ଭଁଲ୍ ଗଲା ଲାଗ୍ବା ଆର୍ ଭଲ୍ ଗଲା ଲାଗ୍ସି ସେମାନେ ନିଜେ ଯଦି ବା ବସ୍ବେ ବଇଲେ ସେମାନେ ଅନୁଭବ୍ କରିପାର୍ବେ ଆରୁ ସମସ୍ତେ ବସିପା ବସ୍ବାକେ ଭଲ୍ ପାଏବେ

ଆର୍ ଅନ୍ୟାନ୍ୟ ସେ ପଥର୍ ଭଲିଆ ଚେୟାର୍ ଗୁଟେ ଘିନବ କି ଇଟା ଘିନ୍ଲେ ସେଥିରେ ବସ୍ବା ଲାଗିଁ ଭଲ୍ ନେଇଲାଗେ କାଠର୍ ଚିୟାର୍ମାନେ ତ ମୁଇଁ ନିଜେ ଗଦିବାଲା ଖାଲି ଘିନ୍ସିଁ ଆରୁଁ ଗଁଦି ଥି ବସ୍ବାର୍ ଲାଗି ପସନ୍ଦ କର୍ସିଁ